ମୁଁ କିଣିଥିବା କାନ ଫୁଲଟିର ନକରାତ୍ମକ ଗୁଣ ଗୁଡ଼ିକ ହେଉଛି ଏହାର ଯେଉଁ ସୁନେଲି ରଙ୍ଗ ଲାଗିଛି ତାହା ଛାଡ଼ିଯାଉଛି ଏଥିରେ ଯେଉଁ ଷ୍ଟୋନ ସବୁ ବସିଛି ତାହା ଛାଡ଼ିଯାଉଛି ଏବଂ ଏହାର ପେଞ୍ଚ ମଧ୍ୟ ଭଲ ନାହିଁ